ଅନ୍ଧବିଶ୍ୱାସ ଇଏ ସଂସାରରେ କିଛି ଲୋକ ତାକୁ ବିଶ୍ୱାସ କରନ୍ତି ଏବଂ କିଛି ଲୋକ ବିଶ୍ୱାସ କରନ୍ତି ନାହିଁ ଉଦାହରଣ ସ୍ୱରୂପ ଗୋଟିଏ ଅନ୍ଧବିଶ୍ୱାସର ଗୋଟିଏ ଉଦାହରଣ ହଉଛି ହଳଦୀ କିଆରୀରେ ନରବଳୀ ଯେ ପ୍ରକୃତରେ କଣ ହଳଦୀ କିଆରୀରେ ନରବଳି ଦେଇଦେଲେ ହଳଦୀ ଭଲ ହୋଇଯିବ କି ତାହା ନୁହେଁ କିନ୍ତୁ ଏହା ଏକ ଅନ୍ଧ ବିଶ୍ୱାସ ବୋଲିକରି ଯେଉଁଟା ଆମେ ଜାଣୁଥାଏ ତାହାର କୌଣସି ପ୍ରଭାବ ନାହିଁ କିନ୍ତୁ ଲୋକ ତାକୁ ବିଶ୍ୱାସ କରନ୍ତି ଅନ୍ଧବିଶ୍ୱାସ ଯୋଗୁଁ ୟା ଭି କିଛି ଅଂଶରେ ନରବଳି ଦିଆ ହୋଇଛି କିଛି ଅତୀତରେ ଏବଂ ତାର ଫଳ ସେମାନେ ବୋଧେ ପାଇଁ ନାହାନ୍ତି ବୋଲି ମୁଁ ଅନୁମାନ କରୁଛି